ହ୍ୟାଲୋ ମୁଁ ଗୋଟିଏ କ୍ୟାବ୍ ବୁକ୍ କରିବାକୁ ଚାହୁଁଛି ମୋ ଜନ୍ମ ଉପଲକ୍ଷେ ମୋ ସାଙ୍ଗ ଓ ଫ୍ୟାମିଲି ସମସ୍ତେ ଆସିବ ଆସିବାକୁ ଚାହାଁନ୍ତି ସେଥିପାଇଁ ମୁଁ ମୁଁ ଗୋଟିଏ କ୍ୟାବ୍ ବୁକ୍ କରିବାକୁ ଚାହୁଁଛି ଆପଣ ଦୟାକରି ଡ୍ରାଇଭର ସହିତ କଥା କରେଇ ଦିଅନ୍ତୁ କ'ଣ ରେଟ୍ କିଲୋମିଟର ପ୍ରତି ଓହୋ ତିରିଶ ଟଙ୍କା ଟିକେ କମ ହେଲେ ହେଇଥାନ୍ତେ ନା ହଉ ଠିକ୍ ହ କୋଡ଼ିଏ ଟଙ୍କା ହଉ ଠିକ ଅଛି ଆପଣ ଟିକଏ କୁହନ୍ତୁ ମୁଁ ନୂଆ ସହରରେ ଆସି ତ ମୁଁ କିଛି ଜାଣିନି ତ ଡ୍ରାଇଭର ସହିତ ମୋତେ ଟିକେ ଲିଙ୍କ୍ କଥା କ ଯେ ବୁଝେଇ ଦେବେ ଯେ ଡ୍ରାଇଭରକୁ ପୁରା ସହର ବୁଲେଇବାକୁ କେତେ ନେବେ